ଆମ ଓଡ଼ିଶାରେ ଅନେକ ଗୁଡ଼ିଏ ଭାଷାଭାଷୀ ଲୋକ ରହିଥାନ୍ତି ବା ଆମର ଭାରତରେ ଅନେକ ଗୁଡ଼ିଏ ଭାଷାଭାଷୀ ଲୋକ ରହିଥାନ୍ତି ଅନେକ ଗୁଡ଼ିଏ ଭାଷା ଅଛି ଯଥା ବଙ୍ଗାଳୀ ହିନ୍ଦୀ ଉର୍ଦ୍ଦୁ ଓଡ଼ିଆ ଏହିପରି ଅନେକ ଓଡ଼ିଆ ଭାଷା ଅଛି କିନ୍ତୁ ସବୁ ଭାଷାଠାରୁ ଅଧିକ ମଧୁର୍ଯ୍ୟ ଭାଷା ହେଉଛି ଆମର ଓଡ଼ିଆ ଭାଷା କାହିଁକିନା ଓଡ଼ିଆ ଭାଷାଭାଷୀ ଲୋକ ଆମ ଓଡ଼ିଶାରେ ଅଧିକ ଅଛନ୍ତି ଏବଂ ଓଡ଼ିଶାର ଭାଷା ଅନେକ ଲୋକଙ୍କୁ ମଧ୍ୟ ଶୁଣିବାକୁ ବହୁତ ଖୁସି ଲାଗେ କାହିଁକିନା ଅନ୍ୟ ଭାଷାଭାଷୀ ଲୋକମାନେ ଯେବେ ଓଡ଼ିଆକୁ ବା ଓଡ଼ିଶାକୁ ବୁଲିବାକୁ ଆସନ୍ତି ସେମାନେ ଓଡ଼ିଆ ଭାଷା ଶୁଣି ବହୁତ ମନମୁଗ୍ଧ ହୋଇଯାଆନ୍ତି ଏବଂ ଅନ୍ୟ ଭାଷାମାନଙ୍କ ସହିତ ଓଡ଼ିଆ ଭାଷାର ସମ୍ପର୍କ ବହୁତ ବଢ଼ିଆ ଅଛି କାହିଁକିନା କେହି ମଧ୍ୟ ବା କେଉଁ ଭାଷା ମଧ୍ୟ ଓଡ଼ିଆ ଭାଷାକୁ ଖରାପ ବୋଲି କହିପାରିବେ ନାହିଁ ଓଡ଼ିଆ ଭାଷା ଯାହା ହେଉଛି ଆମର ପାରମ୍ପରିକ ଭାଷା ତ ଏହି ଭାଷାକୁ ଆମେ କିପରି ଆଗକୁ ବଢ଼ାଇବା ଏଥିପ୍ରତି ଆମେ ଯତ୍ନବାନ ହେବା କଥା ଏବଂ ଏହି ସବୁକୁ ଆମେ ମନରେ ରଖି ଆଗକୁ ବଢ଼ିବା କଥା ଏବଂ ଯାହା କିଛି ବି ରହିଛିି ବା ଯାହା କିଛି ବି ଆମର ଭାଷା ରହିଛି ବା ଆମର ଓଡ଼ିଆ ଭାଷା ହେଉ କିମ୍ବା ଅନ୍ୟ ଜଣଙ୍କର ବଙ୍ଗାଲୀ ଭାଷା ହେଉ ସମସ୍ତ ଭାଷା ଯେମିତି ସମାନ ତାହାକୁ ବୁଝିବା କଥା ଏବଂ ଆଗକୁ କାମ କରିବା କଥା